ଆଚ୍ଛା ଆଜ୍ଞା ନମସ୍କାର ନମସ୍କାର ଆପଣ ଜାଣି ପାରୁଥିବେ ମୁଁ ପଣ୍ଡା ବାବୁ କହୁଥିଲି ମାଙ୍କେଡ଼ିଆରୁ

ହଁ ଇଏ କ'ଣ କି ଆମର ଟିକିଏ ଏବେ ଯୋଉ ଦୀପାବଳି ଟା ଆସିଛି ନା ଦୀପାବଳିରେ ଆମର ସବୁ ଆସିବେ ଆମର ଯୋଉ ବନ୍ଧୁ ବାନ୍ଧବ ଆସିବେ ଆଉ ଗୋଟେ ପୂଜା ବି ଅଛି ଆମର ଟିକିଏ ରସଗୋଲା କିଛି ଗୋଲାପ୍ଜାମ୍ କିଛି ବୁନ୍ଦିଆ କିଛି ଦରକାର୍ ଆଉ କିଛି ଆମର ସୁଗାର୍ ଫ୍ରୀ ମିଠା ଦରକାର୍ ଆପଣଙ୍କର ହେଇପାରିବ ଆଚ୍ଛା ଆପଣଙ୍କର ମୋତେ ଟିକିଏ ଖାଲି ରେଟ୍ ଗୁଡ଼ା କୁହନ୍ତୁନି ରସଗୋଲାର କ'ଣ କିଲୋ କେତେ ହେବ ଗୋଟା କେତେ ହେବ ଗୋଲାପଜାମ୍ ର କିଲୋ କେତେ ଗୋଟା କେତେ ଆଉ ଆପଣଙ୍କର ସେ ଯୋଉ ସୁଗାର୍ ଫ୍ରୀର କିଲୋ କେତେ ଗୋଟା କେତେ ଖାଲି ଏତିକି ଟିକିଏ ରେଟ୍ ଟା କହିଲେ ଆଚ୍ଛା ଆପଣଙ୍କର ଇଏ ମୋର ପାଞ୍ଚ କିଲୋ ରସଗୋଲା ଆଉ ପାଞ୍ଚ କିଲୋ ଗୋଲାପଜାମ୍ ଆଉ ଦୁଇ କିଲୋ ମୋର ସୁଗାର୍ ଫ୍ରୀ'ର ରସଗୋଲା ଦରକାର ହେଇପାରିବ ଆଚ୍ଛା ମୋତେ ଟିକିଏ ଏ ଯୋଉ ଆପଣ ଯୋଉ କହୁଛନ୍ତି କିଲୋଟା କେତେ କହିଲେ ମୁଁ ଜାଣିପାରିଲିନି କ'ଣ ଆଜ୍ଞା ଆପଣଙ୍କ ଦୋକାନରୁ ସବୁବେଳେ ଆମେ ମିଠା ଆଣୁଛୁ ଆପଣ ଟିକିଏ ଆମକୁ ଟିକିଏ କନ୍ସେସନ୍ କରନ୍ତୁ ଓ ଶହେଅଶୀ ଟଙ୍କା କହିଲେ ଆଚ୍ଛା ମୁଁ ଆଚ୍ଛା ମୁଁ ଆପଣଙ୍କୁ ଫୋନ୍ ପେରେ ପଇସା ପଠେଇଦେବି ଆପଣ ଟିକିଏ ମୋ କତିକି ପଠେଇ ଦେବେ ଆପଣଙ୍କ ଗାଡ଼ିରେ କାରଣ ମୋ ଲୋକ କେହି ନାହାନ୍ତି ମୁଁ ଏକୁଟିଆ ଲୋକ ଘରକୁ ହଉ ତାହେଲେ ମୁଁ ତେଲ ପଇସା ତେଲ ଖର୍ଚ୍ଚ ବରଂ ଦେଇଦେବି ଆପଣ ଟିକିଏ ପଠେଇଦେଲେ ବରଂ ଭଲ ହୁଅନ୍ତା କାରଣ ମୁଁ ଏକୁଟିଆ ଲୋକ ମୁଁ ଯାଇପାରିବି ନି ଦୁନିଆ ବ୍ୟସ୍ତ ରହୁଛି ପୂଜାରେ ବସିବି ଏଇ ସବୁ ଅସୁବିଧା ଅଛି ଆଉ ଆପଣଙ୍କ ମିଠା ଟିକିଏ ଭଲକିନି ଦେବେ ଯେମିତି ଆପଣଙ୍କ ନାଁ ରହିବ ଆଉ ଯେମିତି ମୁଁ କହିବି ଏଇ ଦୋକାନରୁ ମିଠା ଆଣିଥିଲି ଆପଣଙ୍କର ଭଲ ସେଲ୍ ହେବ ଯେମିତି ଆଉ ଆଚ୍ଛା ତାହେଲେ ମୁଁ ଆପଣଙ୍କ ଫୋନ୍ ପେ ନମ୍ବର୍ ଟା ଟିକିଏ ମୋତେ ପଠେଇଦେବେ ଆଚ୍ଛା ଦେଖନ୍ତୁ ଆପଣଙ୍କର ପାଞ୍ଚ କିଲୋ ପାଞ୍ଚ କିଲୋ ଦଶ କିଲୋ ଇଏ ହେଉଛି ଦୁଇ କିଲୋ ବାର କିଲୋ ବାର କିଲୋରେ ହେଲା ବାରଶହ ବାର ଅଷ୍ଟା ଛୟାନବେ ଦୁଇ ହଜାର ଟଙ୍କା ଆପଣଙ୍କୁ କେତେ ଆଡ଼ଭାନ୍ସ ଦେଲେ ହେବ ଫୋନ୍ ପେରେ ହଉ ମୁଁ ହଜାରେ ଟଙ୍କା ଆପଣଙ୍କ କତିକି ପଠେଇଦେବି ଆପଣ ଟିକିଏ ଭଲକରି ପ୍ୟାକିଙ୍ଗ୍ ଫେକିଙ୍ଗ୍ କରିକି ଟିକିଏ ପଠେଇ ଦେବେ ଆଉ ଆଉ ଘରଟାର ଆଡ଼୍ରେସ୍ ମୁଁ ଦେଇଦେବି ଆପଣ ଟିକିଏ ସେଇ ଆଡ଼୍ରେସ୍ ରେ ଏ ପିଲାକୁ ଦେଇଦେବେ ସିଏ ଆସି ଆମ ଘର ପାଖରେ ଟିକିଏ ପହଁଞ୍ଚେଇଦେବ ଆଉ ଆଉ କିନ୍ତୁ ଦୀପାବଳି ଦିନ ଟିକିଏ ସକାଳେ ପହଁଞ୍ଚେଇବ କାରଣ ଆମ ପୂଜା ଆରମ୍ଭ ହେବ ଦଶଟା ବେଳକୁ ଆଉ ସବୁ ଆମର ପଳେଇ ଆସିବେ ବନ୍ଧୁବାନ୍ଧବ ପଳେଇ ଆସିବେ ଏଗାରଟା ବେଳକୁ ଆପଣ ଟିକିଏ ଦଶଟା ବେଳେ ପହଁଞ୍ଚେଇ ଦେବେ ଦୀପାବଳି ଦିନ ନଅଟା ଭିତରେ ପହଁଞ୍ଚେଇ ଦେବେ ତ ଆଉ କିଛି ତାହେଲେ ମୁଁ ଆଡ଼ଭାନ୍ସଟା କୁ ଆପଣଙ୍କ ଫୋନ୍ ପେ ନମ୍ବର୍ ଟା ଟିକିଏ ଦେଇଦେବେ ମୋତେ ମୁଁ ଆପଣଙ୍କୁ ପଠେଇଦେବି ଆଉ ହଉ ହଉ ହଉ ହଉ ଆଉ ଗୋଟେ କଥା କ'ଣ କି ହଉ ଠିକ୍ଅଛି ଧନ୍ୟବାଦ ଧନ୍ୟବାଦ